ହ୍ୟାଲୋ ସାର୍ ନମସ୍କାର ମୁଁ ନବରଙ୍ଗପୁର ଜିଲ୍ଲା ପପଡ଼ାହାଣ୍ଡି ବ୍ଲକ ଗଦବାକତ୍ର ଗ୍ରାମରୁ ଶଙ୍କର ନାୟକ କହୁଥିଲି ମୁଁ ଗୋଟିଏ ଫସଲ ବୀମା କାର୍ଡ଼ କରିବାକୁ ଚାହୁଁଛି ମୋର କୌଣସି ଡକ୍ୟୁମେଣ୍ଟ ଯେହେତୁ ନଥିବାରୁ ମୁଁ ଅସୁବିଧାର ସମ୍ମୁଖୀନ ହୋଇଯାଉଛି ତ ଆପଣ ମୋତେ ଦୟାକରି କହିବେ ଯେ କ'ଣ କ'ଣ ଜିନିଷ ଆପଣ ଦରକାର ହେଲେ ମୁଁ ସେଇ ଜିନିଷ ସେଇ ଜିନିଷ କରିପାରିବି କିମ୍ବା କୌଣସି ମେଲ୍କୁ ଯାଇି ଯାଇକି ମୁଁ ମେଲ୍ ପଠାଇ ପାରିବି ଆପଣ ଟିକେ ଜଣାଇ ଥିଲେ ମୁଁ ନିଜସ ମତରେ ସେଇ ଡକ୍ୟୁମେଣ୍ଟ ଗୁଡ଼ିକ ଖୋଜିକି ଫସଲ ବୀମା କାର୍ଡ଼ଟା କରିବାରେ ସହମତି ହେଇଥାନ୍ତି ଆପଣ ଟିକେ କହିଥିଲେ ସାର୍ କ'ଣ କ'ଣ ଡକ୍ୟୁମେଣ୍ଟ ମୋର ଆଧାର କାର୍ଡ଼ କ'ଣ କ'ଣ ଡକ୍ୟୁମେଣ୍ଟ ଦରକାର କ'ଣ ମା' ବାପାର ନା ଜମି ପଟା କ'ଣ ଦରକାର ଆପଣ ଟିକେ କହିଥିଲେ ମୁଁ ସେହି ହିସାବରେ ଖୋଜିକି ତାହା କରିଥାନ୍ତି ଏବଂ କେମିତି କେଉଁଠି କେମିତି ମେଲ୍ କରିବି ସେଇଟା ଟିକେ ମୋତେ ଜଣାଇଦେବାର ଥିଲା ଜଣାଇବାର ଥିଲା ସାର୍ ଆପଣ ତ ମୁଁ ସେଇ ବିଷୟରେ ଟିକେ ଆପଣଙ୍କୁ ପଚାରିବା ପାଇଁ ଖୁସି ଓଡ଼ିଶାକୁ ଫୋନ୍ କରିଥିଲି ମୋର ଫସଲ ବୀମା କାର୍ଡ଼ଟା କରିବାର ଥିଲା କିନ୍ତୁ ଯେହେତୁ କୌଣସି ଡକ୍ୟୁମେଣ୍ଟ ମୋର ଅସୁବିଧାର ସମ୍ମୁଖୀନ ହେଉଛି ମୁଁ ତେଣୁ କେଉଁ କେଉଁ ଡକ୍ୟୁମେଣ୍ଟ ଦ୍ୱାରା ଆକଳନ ହେଲେ ସେଇ ଫସଲ ବୀମା କାର୍ଡ଼ଟା ମୋର ସମ୍ଭବ ହେଇପାରିବ ତାହା ହିଁ ଜାଣିବା ପାଇଁ ଆପଣଙ୍କୁ ମୁଁ ଅନୁପ୍ରାପ୍ତ ଜଣ ହେଉଛି ଫସଲ ବୀମା କାର୍ଡ଼ ଯଦି ହୁଏ ତାହାରି ଚାଷ କାମ ସାହାଯ୍ୟରେ ସା ଅନେକ ଟିକେ ସାହାଯ୍ୟ ହେଇଥାନ୍ତା ଯେହେତୁ ମୋର ଡକ୍ୟୁମେଣ୍ଟ କୌଣସି ନଥିବାରୁ ମୁଁ ଟିକେ ଅସୁବିଧାର ସମ୍ମୁଖୀନ ହେଇଥିବାରୁ ଆପଣ ଟିକେ ଜଣାଇ ଥିଲେ କ'ଣ କ'ଣ ଡକ୍ୟୁମେଣ୍ଟ କ'ଣ କେମିତି ଏମିତି ମେଲ୍ କରା ହୁଏ କ'ଣ କେଉଁ ନମ୍ବର୍ରେ ମେଲ୍ କେଉଁଠି ଯାଇକି ଅନ୍ୟରେ ମେଲ୍ କରା ହୁଏ ଟିକେ ଜଣାଇ ଥିଲେ ମୁଁ ଟିକେ ତା'ର ସାହାଯ୍ୟ ପ୍ରାପ୍ତ ହୋଇଥାନ୍ତା ବୋଲି ଭାବୁଛି ଆପଣ ମୋତେ ଏହି ବିଷୟରୁ ଜଣାଇଥିବାରୁ ବହୁତ ବହୁତ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା ମୋର ଫସଲ ବୀମା କାର୍ଡ଼ଟା ଯେହେତୁ ଏଇସବୁ ଆପଣ କହିଥିବା ଡକ୍ୟୁମେଣ୍ଟରେ ହେଇଯିବ ତା'ହେଲେ ମୁଁ ବହୁତ ଅନୁପ୍ରଣିତ ଆପଣଙ୍କ ପାଖରେ ବହୁତ ଖୁସି ଲାଗିଲା ରହୁଛି ଆଜ୍ଞା ନମସ୍କାର